ମୁଁ ଦୁଇ ହଜାର ପାଞ୍ଚ ମସିହାରୁ ଚିତ୍ର କରିବା ଆରମ୍ଭ କଲି ମୋର ପ୍ରଥମ ଚିତ୍ର ଥିଲା ଆମ୍ବ ମୁଁ ଯେତେବେଳେ ଛୋଟ ଥିଲି ଆମ ସ୍କୁଲ୍ ପାଖରେ ଆମ୍ବ ଗଛ ବହୁତ ଥାଏ ଯେଉଁଠି କି ମୁଁ ଆମ୍ବ ଚିତ୍ର ସେଇଠୁ ଷ୍ଟାର୍ଟ୍ କରିଥିଲି ଆଉ ମୁଁ ଯେତେବେଳେ ସ୍କୁଲ୍ରେ ଥିଲି ଆଉ ବହୁତ ଚିତ୍ର କରେ ଚିତ୍ରାଙ୍କନ ମୋତେ ଆଗ୍ରହ କରିଥିଲା ଆମ ସ୍କୁଲ୍ର ଜଣେ ମ୍ୟାଡ଼ମ୍ ଯେ କି ସେ କହିଥିଲେ ମୋତେ ଚିତ୍ର କରିବା ପାଇଁଁ ଆଉ ମୁଁ ପ୍ରଥମେ ଗୋଟିଏ ଚିତ୍ର କରିଥିଲି ଆମ୍ବ ତା'ପରେ ଗୋଟିଏ ଅନ୍ୟ କେଉଁ ଚିତ୍ର କରିଛି ଆଉ ମୁଁ ଯେତେବେଳେ ଟିକିଏ ବଡ଼ ହେଲି ତ ଲାଇଫ୍ ଚିତ୍ର କରିବା ପାଇଁଁ ଚେଷ୍ଟା କଲି ଆଉ ସେଥିରେ ସଫଳ ହେଲି ମଧ୍ୟ ଆଉ ସେଇଠୁ ମୋର ଆଗ୍ରହ ମୋର ବଢ଼ିଥିଲା ଚିତ୍ର କରିବା ପାଇଁଁ ଆଉ ମୋର ପ୍ରିୟ କଳାକାର ହେଉଛନ୍ତି ରାମ୍ କୁମାର ମୁଁ ତାଙ୍କ ଚିତ୍ରିତ ଚିତ୍ରକୁ ଦେଖି ଆଗ୍ରହ ବଢି଼ଥିଲା ମୋର ସେ ତେଇଶ ସେପ୍ଟେମ୍ବର ଉଣେଇଶ ଚବିଶରେ ହିମାଚଳପ୍ରଦେଶର ଶିମଳାଠାରେ ଜନ୍ମ ଗ୍ରହଣ କରିଥିଲେ ସେ ହେଉଛନ୍ତି ପ୍ରଥମ ଭାରତୀୟ ଚିତ୍ର କଳାକାର ସେ ଦୁଇହଜାର ଦଶରେ ପଦ୍ମଭୂଷଣ ପୁରସ୍କାରରେ ପୁରସ୍କୃତ ହୋଇଥିଲେ ତାଙ୍କର ବୟାନବେ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା